ଓ ବିଦ୍ୟମାନ ଗଛଗୁଡ଼ିକ ହେଉଛି ଲିମ୍ବ ଗଛ ଲିମ୍ବ ଗଛଟିଏ ଲଗାଇଲେ ଆମେ ତାର ଫଳ ତ ଆମର କିଛି ବି ଲୋକ ତାକୁ ଖାଆନ୍ତି ସେ ଫଳକୁ ପାଚିଲେ ତାକୁ ଖାଆନ୍ତି କିନ୍ତୁ ଆମେ ଓଡ଼ିଆଲୋକ ତାକୁ ଲିମ୍ବ ଗଛର ଯେଉଁ କଅଁଳ ପତ୍ର ହୁଏ ଆମେ ତାକୁ ଦେହରେ ଦେହ ହାତ କୁଣ୍ଡେଇ ହେଲେ ତାକୁ ବାଟିକି ହଳଦୀ ସହିତ ଲଗାଉ ଆଉ ତା ପତ୍ରକୁ ବି ଭାଜିକି ଖାଉ ତାର ଯେଉଁ ଫୁଲଟି ହୁଏ ତା ଫୁଲଟିକି ଆମେ ବର୍ଷ ସଂଖ୍ୟା ସୁଖାଇକି ରଖୁ ତା ଫୁଲଟି ବି ଆମେ ଖାଉ ଖାଇଲେ ଦେହର ସୁସ୍ଥ ଅଛି ତାର ବହୁତ ଗୁଡ଼ିଏ କାରଣ ଅଛି ତାକୁ ଖାଇଲେ ତାକୁ ଖାଉ ବରଗଛଟିଏ ଲଗାଇଲେ ଆମେ ତାର ଉପକାର ବହୁତ ବହୁତ ତା ଗଛ ତଳରେ କିଛି ଲୋକ ଆଶ୍ରୟ ନେଇପାରିବେ ଖରା ବର୍ଷା ଶୀତ ତା ତଳେ ଲୋକଟିଏ ବସି ପାରିବ ବରଗଛ ତଳେ ତା ଗଛଟିଏ ଲଗାଇଲେ ଆମେ ତାକୁ କେମିତି ବଡ଼ କରାଯିବ ସିଏ ତ ସମସ୍ତେ ଜାଣିଛନ୍ତି ଆମେ ତାକୁ ଗଛଟି ଲଗାଇବା ତାର ଯତ୍ନ ନେବା ପାଣି ଦେବା ଏସବୁ କରାଯାଏ ଆ ତାପରେ ହେଉଛି ନଡ଼ିଆ ଗଛ ନଡ଼ିଆ ଗଛଟିଏ ଲଗାଇଲେ ଆମେ ନଡ଼ିଆ ଗଛଟିକି ଛୋଟ ଥିବ ତାକୁ ଲଗାଇ ବଡ଼ କରିବା ବଡ଼ ହେଲେ ତାର ଫଳ ଦେବ ସେ ନଡ଼ିଆ ବାହୁଙ୍ଗାରୁ ଆମେ ଝାଡ଼ୁ ତିଆରି କରିପାରିବା ନଡ଼ିଆଟି ନେଇକିନା ଆମେ ତାକୁ ଖାଇପାରିବା ଠାକୁର ପୂଜାରେ ଭୋଗ କରିପାରିବା ଆଉ ତାର ଗଛ ବି ଡାଳ ବି ଆମେ କାଠ ରୂପରେ ଗ୍ରହଣ କରିପାରିବା ଆଉ ଗୋଟିଏ ହେଉଛି କଇଁଆ ଗଛ କଇଁଆ ଗଛର ବି ଉପକାରିତା ଅଛି କଇଁଆ ଗଛ ବି ବାଡ଼ିର ରହିଲେ କି କଇଁଆ ହେବ ତୁମେ ବିକ୍ରି ବି କରିପାରିବ ଘରେ ବି ପରିବାର ଚଳାଇପାରିବ କଇଁଆ ଗଛଟିଏ ଲଗାଇବ ତେଣୁକରି ସେ ଗଛଟିବି ତୁମେ ଲଗାଇପାରିବ ଶାଳଗଛ ଶାଳଗଛ କି ଯେଉଁଟା ଶାଗୁଆନ ହଉ ଶାଳ ହଉ ପିଆଶାଳ ହଉ ସେଥିରେ ବି ତୁମେ ଘରର କବାଟ ହଉ ଝରକା ହଉ କି ଯେଉଁ ଖଟ ହଉ ତୁମେ କରିପାରିବ ତାକୁ ବି ବିକ୍ରି କରିପାରିବ କିନ୍ତୁ ଶାଳଗଛଟିଏ ଲଗାଇଲେ ସେଥିରେ ବି ତୁମେ ଝୁଣା କିଛି ପାଇପାରିବ କି ଯେଉଁ ଝୁଣା କି ଠାକୁର ପୂଜାରେ ଆମର ନିହାତି ଦରକାର ଆମେ ତାକୁ ବ୍ୟବହାର କରୁ ଏଇସବୁ ଗଛ ଗୁଡ଼ିକ ସବୁ ରହିଛି